ଆଜିକାଲି ସାଧାରଣତଃ ବାପା ମାଆମାନେ ପିଲାମାନଙ୍କୁ ଓଡ଼ିଆ ଶିଖାଇବା ବଦଳରେ ଇଙ୍ଗ୍ଲିଶ ଶିଖାଇବାକୁ ବେଶୀ ପସନ୍ଦ କରୁଛନ୍ତି ଇଙ୍ଗ୍ଲିଶ ମିଡିୟମ ସ୍କୁଲରେ ପାଠ ପଢ଼ାଉଛନ୍ତି ପିଲାମାନେ ଇଙ୍ଗ୍ଲିଶ ମିଡିୟମରେ ପଢ଼ିଲେ ସେମାନଙ୍କ ଭବିଷ୍ୟତ ଉଜ୍ୱଳ ହେବ ବୋଲି ଏଇ ଯେଉଁ ଧାରଣା ସେମାନଙ୍କ ମନରେ ଅଛି ତାହା ନିଶ୍ଚିନ୍ତ ଦୂରକରିବା କଥା କାରଣ ଓଡ଼ିଆ ଭାଷା ଶିଖିଲେ କିଛି ଭୁଲ ନାହିଁ ଓଡ଼ିଆ ଭାଷା ଶିଖିକି ଆମେ ଆଗକୁ ଯାଇପାଇବା ଓଡ଼ିଆ ଭାଷାକୁ ଆମେ ଯଦି ସମ୍ମାନ ଦେବା ଓଡ଼ିଆ ଭାଷା ଶିଖିବା ତାହାଲେ ଆମ ଓଡ଼ିଆ ଓଡ଼ିଆ ଭାଷାର ଉନ୍ନତି ହୋଇପାରିବ